ମୁଁ ଆମ ବଗିଚାରେ ବିଭିନ୍ନ ପ୍ରକାରର ଫଳଗଛ ଲଗାଇଛି କିଛି ଗଛ ଅଛି ଯାହା ବହୁତ ବିଦ୍ୟମାନ ସେହି ଗଛରୁ ଆମେ କଲମିକରଣ କରି ଅନେକ ଗୁଡ଼ିଏ ଗଛ କରିପାରିବା କଲମିକରଣି ଦ୍ଵାରା ଆମେ ସେ ଗଛର ଏକ ଡାଳକୁ ନେଇ ଆମେ ଅନ୍ୟ ଜାଗାରେ ଲଗାଇବା ଯାହାଫଳରେ ସେଠାରେ ମଧ୍ୟ ସେହି ପ୍ରକାରର ନୂଆ ଗଛ ଉଠିପାରିବ ଏବଂ ଅଧିକ ଫଳ ମଧ୍ୟ ହୋଇପାରିବ ଯାହାଦ୍ୱାରା ଆମର ରୋଜଗାର ମଧ୍ୟ ଅଧିକ ହୋଇପାରିବ